ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ଗବେଷଣା ଏବଂ ବିକାଶ କରାଯାଇଛି ଏବଂ ଧ୍ୟାନର ମୁଖ୍ୟ କ୍ଷେତ୍ରଗୁଡ଼ିକ ହେଉଛି ମଶା ଦ୍ୱାରା ସଂକ୍ରାମିତର ରୋଗର ମୁକାବିଲା ପାଇଁ ଗବେଷଣା କରାଯାଇଛି ଓ ଲୋକମାନଙ୍କୁ ସଚେତନ କରାଯାଇଛି ଏମାନେ ସଂକ୍ରମିତ ରୋଗରୁ କିପରି ଦୂରେଇ ରହିବେ ବିଭିନ୍ନ ଅଙ୍ଗନବାଡ଼ି ଆଶାକର୍ମୀ ଗାଁ ଗାଁ ବୁଲି ଲୋକମାନଙ୍କୁ ସଚେତନ କରୁଛନ୍ତି ଏବଂ ତୁମେମାନେ ଖୋଲାରେ ମଳ ମୂତ୍ର ତ୍ୟାଗ ନ କରି ନିଜ ଘରେ ପାଇଖାନାଟି ନିର୍ମାଣ କରନ୍ତୁ ଓ ପାଇଖାନା ବ୍ୟବହାର କରନ୍ତୁ ଖାଦ୍ୟକୁ ଖୋଲା ନ ରଖି ଖାଦ୍ୟକୁ ଘୋଡ଼େଇ ରଖନ୍ତୁ ପିଇବା ପାଣି ବ୍ୟବହାର କରୁଥିବା ପାଣିକୁ ଘୋଡ଼େଇ ରଖନ୍ତୁ ସଫା ପାଣିକୁ ବ୍ୟବହାର କରନ୍ତୁ ଖାଦ୍ୟ ଖାଇବା ଆଗରୁ ଓ ଖାଦ୍ୟ ଖାଇ ସାରିବା ପରେ ସାବୁନ ଦ୍ୱାରା ହାତକୁ ସଫା ରଖନ୍ତୁ ଏହିସବୁ ଜନ ସ୍ୱାସ୍ଥ୍ୟକର ମତାମତକୁ ଆଶାକର୍ମୀ ଓ ଅଙ୍ଗନବାଡ଼ିମାନେ ଗାଁ ଗାଁ ବୁଲି ଲୋକମାନଙ୍କୁ ସଚେତନ କରିଛନ୍ତି ଓ ଏବେ ବିଭିନ୍ନ ବିଭିନ୍ନ ଜିଲ୍ଲାରେ ମେଡିକାଲ କଲେଜଗୁଡ଼ିକ ଖୋଲି ଲୋକମାନଙ୍କୁ ତାଲିମ ଓ ଛାତ୍ର ଛାତ୍ରୀମାନଙ୍କୁ ଡାକ୍ତରୀ ବିଦ୍ୟା ଦାନ କରାଯାଉଛି ଓ ଲୋକମାନଙ୍କୁ ସଚେତନ କରି ବିଭିନ୍ନ ରୋଗ ରୋଗ ରୋଗରୁ ରକ୍ଷା ପାଇବା ପାଇଁ ବା ନିଜ ଶରୀରକୁ ବା ନିଜ ଅଞ୍ଚଳକୁ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ରଖିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି